ଓଡ଼ିଶାରେ ଅଧିକ ଲୋକ କୃଷକ ଅଟନ୍ତି ଏବଂ ଧାନ ଗହମ ବିଭି ପନିପରିବା ଚାଷ କରି ନିଜର ପେଟ ପୋଷନ୍ତି ଯାହା ଫଳରେ ସେମାନେ ସେତେବେଳେ ଭଲ ଅର୍ଥ ଆଦାୟ କରୁଥିଲେ ବିଭିନ୍ନ ଦର ଧରଣର ସାହାଯ୍ୟନିକ ସାର ପ୍ରୟୋଗ ପ୍ରୟୋଗ ପାଳ ପାଳରେ ମାଟିରେ ଉର୍ବରତା କମିବାକୁ ବସିଲାଣି ଏବେ ଆଉ ଭଲ ଚାଷ ହେଉନାହିଁ ସେଥିପାଇଁ ଲୋକମାନେ ନିଜେ ଜୈବିକ ସାର ପ୍ରୟୋଗ କରି ମାଟିରେ ଉର୍ବରତା ପାତାଳେ ବତାରେ ପକାଇବାରେ ଲାଗିଛନ୍ତି ତାହା ଦ୍ୱାର ଦ୍ୱାରା ସାର ମଧ୍ୟ ଜୈବିକ ଉପାୟରେ ସାର ପାଇଁ ଏବଂ ଔଷଧ ସାର ବାହାର କରିବାକୁ ଚେଷ୍ଟା କରୁଛନ୍ତି